ହଁ ହ୍ୟାଲୋ ମ୍ୟାଡ଼ାମ୍ ହଁ ହଁ ମୁଁ ଟ୍ରେଣ୍ଡ୍ସରୁ କହୁଥିଲି

ଶାଢ଼ୀ କୁର୍ତ୍ତି ସବୁ ଅଛି ଆପଣ ଯାହା ଖୋଜିବେ ତାହା ଅଛି ଏଠି ଡିସ୍କାଉଣ୍ଟ ଦେଖନ୍ତୁ ଡିସ୍କାଉଣ୍ଟ କଥା ଯେଉଁ କହିଲେ ଏବେ ବାକି ଅଛି ଆମର ଟ୍ୱେଣ୍ଟି ଫାଇବ୍ ପରସେଣ୍ଟ ଡିସ୍କାଉଣ୍ଟ ଅଛି କିନ୍ତୁ ଦଶହରା ଦିନ ଆମର ଫିଫ୍ଟି ପରସେଣ୍ଟ ଡିସ୍କାଉଣ୍ଟ ହବ ତେବେ ଆପଣ ଦଶହରା ଦିନ ଯଦି ଆସିବେ ମୁଁ ଫିଫ୍ଟି ପରସେଣ୍ଟ ସହିତ ଆପଣଙ୍କୁ ଯୋଗାଇ ଦେଇପାରିବି ତା'ହେଲେ ତା'ହେଲେ ଆପଣ ତା'ହେଲେ ପୂର୍ବଦିନ ଆସିଲେ ସେଭେଣ୍ଟି ଫାଇବ୍ ଏଇଟି ପରସେଣ୍ଟ ଆମେ ଦେବୁ ନା ନାହିଁ ଖାଲି ଖାଲି ଯେଉଁ ଆମର ଛୋଟ ପିଲାଙ୍କ ପାଇଁ ତା'ପାଇଁ ସେଭେଣ୍ଟି ଫାଇବ୍ ପରସେଣ୍ଟ ଦେଇପାରିବୁ ଆଉ ବଡ଼ ଲୋକଙ୍କ ପାଇଁ ବଡ଼ ପିଲାଙ୍କ ପାଇଁ ଆମେ ସେଟା ଟିକେ ସିଏ ରହିଯାଉଛି ଥାର୍ଟି ପରସେଣ୍ଟ ଥାର୍ଟି ଫାଇବ୍ ପରସେଣ୍ଟ ରହିବ ତା'ପୂର୍ବଦିନ ନାହିଁ ନାହିଁ ସବୁ ବ୍ରାଣ୍ଡ ଜାରା ରହୁଛି ତା'ପରେ ସବୁ ପ୍ରକାର ବ୍ରାଣ୍ଡ ରହୁଛି ଷ୍ଟାଟିଙ୍ଗ ଗୋଟେ ଖାଲି ଆପଣ ଯଦି ଜାରାର ଗୋଟେ କୁର୍ତ୍ତୀ ନେବେ ତା'ହେଲେ ପଡ଼ିଯିବ ଆପଣଙ୍କୁ ଆଠ ହଜାର ଟଙ୍କା ନାହିଁ ନାହିଁ ଜାରାରେ ଡିସ୍କାଉଣ୍ଟ ରହୁଛି କିନ୍ତୁ ସେରା ଥାର୍ଟି ପରସେଣ୍ଟ ଡିସ୍କାଉଣ୍ଟ ରହୁଛି ଠିକ୍ ଅଛି ଆପଣ ସେତେବେଳକୁ ଯଦି ଆସିବେ ଆପଣ ଯଦି ଅଧିକା ଶପିଂ କଲେ ଆମର ଏମିତି ବି ଡିଲ୍ ଅଛି କି ଆପଣ ପଚାଶ ହଜାର ଯଦି ଶପିଂ କଲେ ଆମେ ଦଶ ହଜାର ଆପଣଙ୍କୁ ଡିସ୍କାଉଣ୍ଟ ଦେବୁ ଦଶ ହଜାର ଟଙ୍କା ମାଇନସ୍ କରିବୁ ଦୋକାନ ଖୋଲା ରହୁଛି ଆଜ୍ଞା ଆପଣ ନଅଟାରୁ ଆସିଲେ ରାତି ନଅଟା ଦଶଟା ଯାଏଁ ଖୋଲା ରହୁଛି ଛୋଟ ପିଲାଙ୍କ ପାଇଁ ପୁରା ଯେ ମାନେ ପାଞ୍ଚ ବର୍ଷରୁ ପିଲାଙ୍କ ପର୍ଯ୍ୟନ୍ତ ସେମାନଙ୍କର ସବୁ ସିକ୍ସଟି ସେଭେଣ୍ଟି ପରସେଣ୍ଟ ଅଫ୍ ରହୁଛି ହଁ ସେ ଆପଣ ଯଦି ଅଧିକା ନେବେ ମାନେ ଅଧିକା ପ୍ରାଇଜ୍ରେ ନେବେ ମାନେ ଯେମିତିକି ଆମର ଏଠି ଟାର୍ଗେଟ୍ ଅଛି ପଚାଶ ହଜାର ତ ଆପଣ ଯଦି ଅଧିକା ଶପିଂ କଲେ ତେବେ ଆମେ ଟେନ୍ ଥାଉଜେଣ୍ଟ ମାଇନସ୍ କରିକି ଦେବୁ ନା ଠିକ୍ ଅଛି ମ୍ୟାଡ଼ାମ୍ ଠିକ୍ ଅଛି ମ୍ୟାଡ଼ାମ୍ କିଛି ଅସୁବିଧା ନାହିଁ ଆପଣ ଆରାମ ସେ ଆସିଲେ ମୁଁ ଆପଣଙ୍କ ଡିସ୍କାଉଣ୍ଟ କରିଦେବି ଆପଣ ଆସିକି ଖୁସି ଖୁସିରେ ନେଇକି ଯିବେ

ଆଜ୍ଞା ଆମେ ଯେତିକି କହିଛୁ ସେତିକିରେ ଆପଣ ଡିସ୍କାଉଣ୍ଟରେ ପାଇଯିବେ ନା ନା ସେ ଯାହା ହେଲେ ବି ଦେଖନ୍ତୁ ଅକେଜ୍ନାଲି ମାନେ ଭିଡ଼ ଥିବ ଓଭିଅଶ୍ଲି ତ କିଛି କଥା ନାହିଁ